ହଁ କିଏ କହୁଥୁଲେ ହଁ ଲାଗିଛି କୁହନ୍ତୁ

ମ୍ୟାରେଜ କେବେଠୁ ଅଛି କି ସାତ କେତେ ଆଠ ନା ସାତ କହିଲ କେତେ କହିଲେ ଡେଟଟା ହେଲେ କେତେ ଖାଲି ମ୍ୟାରେଜରେ ସୁଟ କରବା ଟା ନା ପୁରା ମ୍ୟାରେଜ ପୁରା ପୁରା ମ୍ୟାରେଜର ଫାଷ୍ଟରୁ ଲାଷ୍ଟ ଯାଏଁ ହେଲେ କେ କେବେ କହିଲେ ସାତରୁ ଆ ଆଠ ନାହିଁ କି ଷ୍ଟାର୍ଟ କେବେଠୁ ଷ୍ଟାର୍ଟ କେବେଠୁ ସେଇଟା ଫୁଲ୍ ଡିଟେଲଟା ଦେବାର ଅଛି ନା ହଁ ଆଠ ପରେ ଓହୋ ହେଲେ ହେଉ ଠିକ ଅଛି ମୁଁ ପୁରା କ୍ୟାପଚର କରିବା ପାଇଁ ତ ଚାଳିଶ ହଜାର କମ୍ ହେବ ନାହିଁ ଚାଳିଶ ହଜାରରୁ ଗୋଟେ ଟଙ୍କା କମ୍ ହେବ ନାହିଁ ଏତେ ରେ ବେଲେ ଦେଖନ୍ତୁ ପୁରା ମ୍ୟାରେଜ କ୍ୟାପଚର କରିବାଟା ସେଇଠି ରହିବାଟା ବୋଲେ ପୁରା ଆପଣକୁ ଆଲବମ ଫାଲବମ ପୁରା ବନେଇକିରି ଦେବାଟା ସବୁକିଛି ସବୁକିଛି ଗୋଟେ ମ୍ୟାରେଜର କ୍ୟାପଚର କରିବା ବୋଲେ ପୁରା ଗୋଟେ ସେ ମୁଭି ପୁରା ଇଏ କରବାର ଅଛି ଆଲବମ ବୋଲେ ଗୋଟେ ମୁଭି ପୁରା ଏକା ସେଇଥିରେ ଆଉ କିଛି ଡିସକାଉଣ୍ଟ

ଚାଳିଶ ହଜାରରୁ ହଉ ଗୋଟେ ଥାର୍ଟି ସେଭେନ ଦେବେ ଆଉ ଆରୁ ମୁଁ ଆଉ ପାରିବି ନାହିଁ ଥାର୍ଟି ସେଭେନ ଠିକ ଅଛି ଆଉ କମ୍ ହେବ ନାହିଁ ମୋର ପିଲା ଅଛି ମୋର ପିଲାକୁ ଦେବାର ଅଛି ମୁଁ ଏକଲା ନାହିଁ ନା ମୋର ଚାରି ପାଞ୍ଚଟା ପିଲା ସେମାନଙ୍କୁ ଦେବାର ଅଛି ହଉ ହେଲେ କେ ମାନେ ଆପଣଙ୍କର ଆଡ୍ରେସଟା ହଁ ପଞ୍ଚାୟତ ଆପଣଙ୍କର ପଞ୍ଚାୟତ ପଞ୍ଚାୟତ ଗ୍ରାମ ପଞ୍ଚାୟତ ଆଜ୍ଞା ଆଜ୍ଞା ସେଇଟା କ'ଣ କୁରକୁଣ୍ଡା ବ୍ଲକର ଅନ୍ତର୍ଗତଟି ହେଉ ହଉ ଠିକ୍ ଅଛି ହଉ ହଉ ଠିକ୍ ହଉ ହଉ